ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ସରକାର ବହୁତ କିଛି ବ୍ୟବସ୍ଥା କରିଛନ୍ତି ଯେମିତିକି ପିଲାମାନଙ୍କୁ ଭୋଜନ ଦେବା ସାଇକେଲ୍ ବାର୍ଷିକ ଭତ୍ତା ଇତ୍ୟାଦି ଗ୍ରାମାଞ୍ଚଳରେ ଅଳ୍ପ କିଛି ପିଲା ବିଦ୍ୟାଳୟକୁ ଆସିବାର କାରଣ ପିଲାମାନଙ୍କର ବାପା ମା' ଅର୍ଦ୍ଧ ଶିକ୍ଷିତ ହୋଇଥିବେ ପିଲାମାନେ ଠିକ୍ ଭାବରେ ପାଠ ପଢ଼ୁନଥିବେ ଘରଠାରୁ ବିଦ୍ୟାଳୟର ବ୍ୟବଧାନ ଦୂର ହୋଇଥିବ ଘରେ ଆର୍ଥିକ ସ୍ଥିତିର ଅଭାବ ହୋଇଥିବ ଓ ଆହୁରି ଏକ ବଡ଼ କାରଣ ପିଲାମାନଙ୍କର ବାପା ମା' ଚାହାନ୍ତି କି ସେମାନଙ୍କର ପିଲା ଭଲ ପାଠ ପଢୁ ସେଥିପାଇଁ ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟରେ ନାମ ପଞ୍ଜୀକରଣ କରାଇଥାନ୍ତି